ମୋ ସାନ ଭାଇ ଭୁବନେଶ୍ବରରେ ହଷ୍ଟେଲରେ ପାଠ ପଢୁଛି ମୋ ମାମୁଁ ଙ୍କ ପୁଅ ଛୋଟଟେ ସିଏ ସ୍କୁଲରେ ପାଠ ପଢୁଛି ମୋ ମାଉସୀଙ୍କ ପୁଅ ହଷ୍ଟେଲରେ ପାଠ ପଢୁଛି ମୋ ସାନ ଭାଇ ହଷ୍ଟେଲରେ ରହିକି ପାଠ ପଢ଼ିକି ଜବ୍ କରିବ ମୁଁ ଡ୍ରାଇଭିଂ କରିବି ଡ୍ରାଇଭିଂ କରୁଛି ଗାଁରେ ରହିକି ମୋତେ ସମସ୍ତେ ସମ୍ମାନ ଦିଅନ୍ତି ସେ ଛୋଟମାନେ ହେଲେ ମଧ୍ୟ ମୋତେ ସମ୍ମାନ ଦିଅନ୍ତି ସେମାନେ ଚାକିରୀ ବାକିରି କରିବେ ମୁଁ ଡ୍ରାଇଭିଂ କରୁଛି ଗାଁରେ ସିଏ ମାମୁଁଙ୍କ ପୁଅ ଯିଏ ସିଏ ବି ମୋତେ ସମ୍ମାନ ଦିଏ ମାଉସୀଙ୍କ ପୁଅ ସିଏ ବି ମୋତେ ସମ୍ମାନ ଦିଏ ମୋ ନିଜ ଭାଇ ସିଏ ବି ମୋତେ ବହୁତ ସମ୍ମାନ ଦିଏ ମୋ ସାଙ୍ଗରେ କଥା ବି ହୁଏ ବହୁତ ମାନେ ଭଲ ପାଆନ୍ତି ମୋତେ ମୋ ମାଉସୀଙ୍କ ପୁଅ ସିଏ ଗାଁରେ ଥିଲା ବେଳେ ବହୁତ ମାନେ ଭଲପାଏ ସେ ହଷ୍ଟେଲରେ ଏବେ ପଳାଇଛନ୍ତି ମୋ ସାନ ଭାଇ ଆସିଥିଲା ଗାଁକୁ ସିଏ ବି ହଷ୍ଟେଲ ପଳାଇଛନ୍ତି